ଯୁବପିଢ଼ି ମାନେ ଆମ ସାଂସ୍କୃତିକ କଥାକୁ କଡ଼ାକଡ଼ି ଭାବେ ନେଉଛନ୍ତି ସେଥି ମଧ୍ୟରୁ ହେଲା ଆମ ଗ୍ରାମରେ ମେଳା ଆମ ମହୋତ୍ସବ ଯାନିଯାତ୍ରା ହେଉଛି ଯେଉଁ ସେଥିରେ ମାନେ କେମିତି ଠାକୁରଙ୍କର ପୂଜା ହେବ ଲୋକମାନେ ବାହାର ଲୋକମାନେ ଆସି କେମିତି ଖାଇବେ ଶାନ୍ତି ଶୃଙ୍ଖଳା ଭାବେ କେମିତି ଝଗଡ଼ା ହେବନି ନୀରବତା ରକ୍ଷା କରିବେ ଏହି ଭଳି ଭାବେ ଆମର ଯୁବପିଢ଼ି ମାନେ ପୁରା କଡ଼ାକଡ଼ି ଭାବେ ନେଉଛନ୍ତି